ପ୍ରାୟତଃ ଲୋକମାନେ ଲୋକମାନେ ଫିଙ୍ଗା ଜାଲରେ ସବୁଆଡ଼େ ମାଛ ଧରନ୍ତି କିନ୍ତୁ ଆମର ଏଣେ କ'ଣ ହୁଏନା କ'ଣ ହୁଏନା ଲୋକମାନେ ମାଛ ଯେଉଁ ଧରନ୍ତି ଖରାବେଳିଆ କିଛି ଲୋକମାନେ ଚାଲିଯାଆନ୍ତି ଗଡ଼ିଆ କତି ପୋଖରୀ କତିକି ପୋଖରୀ କତିକି ଯିବାରୁ ସେଠି ବାରି ଘର ମାନଙ୍କର ଯେଉଁ ସବୁ ଜିଆ ଥାଏ ଜିଆ ସେଗୁଡ଼ିକୁ ନେଇ ସେଇ ବନିଶୀ କଣ୍ଟାରେ ଲଗାଇ ବନିଶୀ କଣ୍ଟାରେ ଲଗାଇ ସେଇ ମାଛ ଧରନ୍ତି ଯେତିକି ମାଛ ସେ ଫିଙ୍ଗା ଜାଲରେ ନ ଆସିଥାଏ କିଛି ସମୟ ପରେ ସେ ଯେଉଁ ବନିଶୀ କଣ୍ଟାରେ ଆମେ ଜିଆ ଲଗାଇ ମାଛ ଧରୁ ସେଥିରେ ବି ବହୁତ ମାଛ ଆସନ୍ତି ଏମିତିରେ ସେଇ ଏତେ ଏତେ ସବୁ କଥା ଲୋକମାନେ ଜାଣିବେ କେମିତି କିନ୍ତୁ ଆମ ଆଡ଼େ କ'ଣ ହୁଏନା ଆମ ଆଡ଼େ ବନିଶୀ କଣ୍ଟା ପକାଇ ମାଛ ଧରନ୍ତି ମାଛ ଧରନ୍ତି କିନ୍ତୁ ସବୁ ଆଡ଼େ ଭିନ୍ନ ମାଛ ପାଇଁ ମାଛ ପାଇଁ ଏବେ ଆଧୁନିକ କେତେ କଥା ମାଛ ପାଇଁ ମାଛ ଚାଷ କରିବା ପାଇଁ ବହୁତ ପ୍ରକାର ଦାନା ବାହାରିଲାଣି କିନ୍ତୁ ଲୋକ ତାକୁ ବ୍ୟବହାର କରି ଜାଣିନାହାନ୍ତି ଲୋକ ବ୍ୟବହାର କରି ଜାଣିନାହାନ୍ତି ଯେହେତୁ ତାଙ୍କୁ ଲୋକମାନଙ୍କୁ କିଛି କିଛି ଜଣାଶୁଣା ଥିଲେ କିନ୍ତୁ ଆମର ଏଣେ କ'ଣ ଲୋକମାନେ ମାଛ ଚାଷ ବହୁତ କରନ୍ତି ମାଛ ଚାଷ କରିବାରୁ ସେଇସବୁ ଆଧୁନିକ ଦାନା ସବୁ ଆଣି ସେଇ ମାଛମାନଙ୍କୁ ଦିଅନ୍ତି ମାଛ ଦିଅନ୍ତି ଏବଂ ସେ ବହୁତ ଶୀଘ୍ର ବଡ଼ ହୋଇଯାଆନ୍ତି ବଡ଼ ହେଇଯିବାରୁ ଆମର ଏଣେ ଫିଙ୍ଗା ଜାଲରେ ମାଛ ଧରାଯାଏ କିନ୍ତୁ ଏମାନେ ପିଲାମାନେ କ'ଣ କରନ୍ତି ଗାଧୁଆବେଳେ ଯାଇ ଜିଆ ଲଗାଇ କିମ୍ବା ଅଟା ଗୁଳା ଦେଇ ସେମାନଙ୍କୁ ମାଛ ଧରନ୍ତି